ସାପ କାମୁଡ଼ା କିମ୍ବା ପୋକ କାମୁଡ଼ା ଭଳି ପଶୁ କାମୁଡ଼ାରୁ ସୁରକ୍ଷିତ ରହିବା ପାଇଁ ଆମକୁ ପ୍ରଥମେ ପଶୁ ଯେଉଁ ଜାଗାକୁ କାମୁଡ଼ିଥାଏ ପଶୁ ବୋଇଲେ ତ ଆମେ କୁକୁର ବୁଝିଥାଉ ଘରମାନଙ୍କରେ କୁକୁର ଯେଉଁ ବୁଲୁଥାନ୍ତି ସେ କୁକୁର ଯଦି ଯେଉଁ ଜାଗାକୁ କାମୁଡ଼ିଥାଏ ପ୍ରଥମେ ସେ ଜାଗାକୁ ଆମେ ଭଲ ସାବୁନ୍ରେ ସଫା କରିବା ଏବଂ ତା' ସାଙ୍ଗେ ସାଙ୍ଗେ ଆମେ ପାଖରେ ଥିବା ଆମର ସ୍ଥାନୀୟ ଗଭର୍ଣ୍ଣମେଣ୍ଟ ମେଡ଼ିକାଲକୁ ଯାଇ ସେଠି କୀଟନାଶକ ନେବା ତା'ପରେ ଡାକ୍ତରଙ୍କ ପରାମର୍ଶ ନେଇ ଘରକୁ ଆସିବା